ହଁ ହ୍ୟାଲୋ ହଁ ହଁ ଆସ ହଁ ସବୁ କିଣାକିଣି ହବପା ସବୁ କିଣାକିଣି ହବ ଘରେ କ'ଣ କଢ଼େଇ କଢ଼େଇ ଗୋଟେ ଆଉ ଗୋଟେ ସେ ହାଣ୍ଡି ଫାଣ୍ଡି ନେବେ ଆଉ କ'ଣ ଷ୍ଟେସନାରୀର ମାଳି ଫାଳି ସବୁ ନେବାର ଅଛି

ଆଉ କପ୍ ପ୍ଲେଟ୍ ହଁ ହଁ ଆଉ ଗ୍ରାମୀଣ ସବୁ କ'ଣ ଅଛି ଆଚାର ବି ଭେରାଇଟି ଆଚାର ଫାଚାର ଆସିଛି ଏଗୁଡ଼ା କ'ଣ ଦେଖିକି ଭଲ ଜିନିଷ ନେବେ ଆଉ ହଁ ହଁ ନେଇକି ଏ କରିବା ସବୁ ପ୍ୟାକିଙ୍ଗ୍ କରିବି ତା ଖାଇବା ସବୁ ଇଏ କରିକି ହଁ ହଁ ସେ ଫାଷ୍ଟ୍ ଫୁଡ଼୍ ଫାଷ୍ଟ୍ ଫୁଡ଼୍ ଫାଷ୍ଟ୍ ଫୁଡ଼୍ ଫାଷ୍ଟ୍ ଫୁଡ଼୍ ଏଇ ସେସବୁ ଦେଖିକି କ'ଣ କ'ଣ ଖାଇବେ ସବୁ ସେସବୁ ଖାଇବା ପଡ଼ିବ ହୁଁ ଲଙ୍କା ଛଣା ତା'ପରେ ସେ ହଁ କଟଲେଟ୍ ଫଟଲେଟ୍ ଏଗୁଡ଼ା ସବୁ ଅଛି ନାହିଁ ଲଙ୍କା ଛଣା ସେ ଇଏ ସେଇଟା କ'ଣଟା ସେ ଯେଉଁ ଆ ଗୋଟେ କ'ଣଟା ମିଳୁୁଛି ତ ମିଠା ମିଠା ଚିିନିର ଯେଉଁଟା ହଁ ଭେଲପୁରୀ ଭେଲପୁରୀ ହଁ ମଥୁରା କେକ୍ ମଥୁରା କେକ୍ ବେଲପୁରୀ ଏଇଟା ସବୁ କିଛି ବି ନୂଆ ନବା ଆଉ ଏଇଟା ପୁରୁଣା ଆଇଟମ୍ ମେଳାର ମେନ୍ ଭଲ ଜିନିଷ ହଉ ହଉ କିଣାକୁଣି କରିବା ହଉ ହଉ ହଁ ଠିକ୍ ଅଛି